ବଗିଚା ଫୁଲ ଗଛ ଦେଖନ୍ତୁ ଆମକୁ ଅକ୍ସିଜେନ୍ ଯୋଗାଉଛି ଏବଂ ଘରର ନକରାତ୍ମକ ପ୍ରଭାବ ଦୂର କରି ସକରାତ୍ମକ ପ୍ରଭାବ ଯୋଗାଉଛି ଏବଂ ବାସ୍ତୁ ମତରେ ଘରେ ତୁଳସୀ ଏବଂ ବିଭିନ୍ନ ପ୍ରକାର ଫୁଲ ମନ୍ଦାର ଟଗର ଗୁଡ଼ା ଦେବ କାର୍ଯ୍ୟରେ ଲାଗୁଛି ତେଣୁ ବଗିଚାରେ ଫୁଲ ଗଛ ଲଗାଇଲେ ବହୁତ ପୂଣ୍ୟ ତେଣୁ ଯେତିକି ପାରିବା ଆମେ ଏଇଟା ଦୈନନ୍ଦିନ କାର୍ଯ୍ୟ ସକାଳୁ ଉଠି ଯଦି ଫୁଲ ଗଛରେ ପାଣି ଦେଇ ଭଗବାନ ଠାରେ ଫୁଲ ପ୍ରଦାନ କଲେ ଆମକୁ ଆଶୀର୍ବାଦ ମିଳେ ତେଣୁ ବଗିଚାର ଯତ୍ନ ଆମେ ନେଲେ ବହୁତ ଉପକାର ଏବଂ ଆତ୍ମସନ୍ତୋଷ ମିଳେ